ହେଲୋ ହଁ ହଁ ଆଉ କେମିତି ଅଛ ହେଲୋ ଆଉ ଇଲେକ୍ସନ କେମିତି ହେଲା ଆଉ ତ ତୁମେ କାହାକୁ ଭୋଟ ଦେଲ ହଁ ହଁ ସୁଭଦ୍ରା ଯୋଜନା ପାଇଲୁ ଆଉ ତୁମେ ପାଇଲ ଓଃ ଆଉ ଯୋଉ କିଷାନ କ୍ରେଡିଟ୍ କାର୍ଡରେ ଦୁଇ ହଜାର ଟଙ୍କା ପାଇଲ ଓଃ ଆମର ପାଇଲୁ ଏବେ ଆଣି ପାଇଲୁ ପାଇଲୁ ଓଃ ଆମର ତ ଆଉ ଦୁଇ ଜଣ ପାଇ ନାହାନ୍ତି ଆଉ ଦେଖିବା ନୂଆ ନେତା ନୂଆ ସରକାର ଦେଖିବା ଆଉ କ'ଣ କରିବା କ'ଣ କହିଲେ କେମିତି ତାଙ୍କର ଆସିଲା ତାଙ୍କର ବୋଧେ ଯୋଉ ପାସ୍ ବହି ଠିକ୍ ନାହିଁ ଯୋଉ ଅନ୍ଲାଇନ୍ ଏକାଉଣ୍ଟ ନମ୍ବର ଯୋଉ ଆଧାର ଆଧାର ଲିଙ୍କ୍ କରି ନାହାନ୍ତି ବୋଧେ ସେଥିପାଇଁ ଆସୁନି ଯାଇକି ଯାଇ କି ଟିକେ ଚେକ୍ କରିବା ଆଉ ହଁ ସେଥିପାଇଁ ସେ ବାହାରୁଛନ୍ତି ଯିବେ ବୋଲି ଆଉ ହଁ ହଁ ହଁ ହଁ ହଁ ଆଉ ଯୋଉ ଶୁଣି ଥିଲି ରାସନ କାର୍ଡ଼ରେ ବି ଯୋଉ ଲିଙ୍କ୍ କରିଛନ୍ତି ବୋଲି ଶୁଣିଥିଲି ଆମର ତ ହୋଇନି ଦେଖିବା ନ ହେଲେ ଯିବା ଆଉ